ଆମ ଗାଁରେ ଜଳସେଚନର ସୁବିଧା ନାହିଁ ବହୁତ୍ ଅସୁବିଧାରେ ଆମେ ଧାନ ଚାଷ କରୁଁ ତ ଧାନ୍ ଭଲ୍ ନାଇଁ ହୁଏ କି ଆମେ କିଛି ଭଲ୍ ସୁବିଧା ନାଇଁ ପାଉଁ ପାଏଁନ୍ ଦେଇ ଥିଲା ଦୁଇପାର୍ ତ୍ ପାଇପ୍ ପାଏଁନ୍ ଦେଇ ଥିଲା ପାରେ ଆର୍ ପାରେ କାଟିଦେଲା ଆର୍ ପାରେ ଦେଇଥିଲା ଆର୍ ପାରେ କାଟିଦେଲା ନଳକୂଆଁ ଗୁଟେ ଅଛେ ନଳକୂଆଁରେ କାଏଁ ସୁବିଧା ମିଲ୍ବା ଚାଷ୍ ହେବାର ନାଇଁ ଧାନ ହେବାର୍ ନି କିଛି କିଛି ଚାଷ୍ ବି ହେ ନି ଭଲକରି ପାଏଁନ୍ ବି ପିବାର୍କେ ନାଇଁ ମିଲବାର୍ ଖାଏବାର୍କେ ନାଇଁ ମିଲ୍ବାର୍ କେତେ ଅସୁବିଧା ଭଲ୍ କରି ଚଲ୍ବାର୍ ନାଇଁ ଆମର ଅଞ୍ଚଳରେ ହେଲା ପାଣିର ବହୁତ୍ ଅସୁବିଧା ଆମ୍କେ ପାଏଁନ୍ ନାଇଁ ମିଲବାର୍ ତ ସେଥିପାଇଁ ଆମ୍କେ ପାଇପ୍ ପାଏଁନ୍ ଦରକାର୍ କେନାଲ୍ ପାଏଁନ୍ ଦରକାର୍ କେନାଲ୍ ପାଏଁନ୍ ହେଲେ ତ ଆମେ ଚାଷ ବାସ୍ କରି ପାରମୁଁ ନା ହେଲେ କେନ୍ତା କର୍ ଚାଷ ବାସ୍ କରି ପାରମୁଁ ପିଇବାକେ ପାଏଁନ୍ ନାଇଁ ମିଲବାର ଖାଏବାରକେ ପାଏଁନ୍ ନାଇଁ ମିଲବାର ଆମେ ବହୁତ୍ ଅସୁବିଧା ଆମେ ବହୁତ୍ ଅସୁବିଧାରେ ରହୁଁଛୁ ପାନିର୍ କାଜି ଆମର ଅଞ୍ଚଳରେ ପାଣିର ସୁବିଧା କିଛି ମିଲୁନାହିଁ ଓ କେ ତ କେନ୍ତି ଆମେ ଚଲ୍ମୁ ପାଏଁନ୍ ଏକା ଆମ୍କେ ଦରକାର୍ ପାଏଁନ୍ ନାଇଁ ଥିଲେ ମନୁଷ୍ୟ ଚଲ୍ବାର୍ ବହୁତ୍ ଅସୁବିଧା ପାଣି ଏକା ଜୀବନ ସବୁକିଛି